ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ତ ଆମେ ଓଡ଼ିଆ ଓଡ଼ିଆ ଓଡ଼ିଆ ମିଡ଼ିୟମ୍ ସ୍କୁଲ୍ରୁ ବି ପଢ଼ିକି ଆଇଛୁ ତ ଓଡ଼ିଆ ଓହୋ ବଙ୍ଗାଳୀ ଭାଷା ପ୍ରାୟତଃ ସହ ସମାନ ପରି ଆଉ ଆମେ ଯେବେ ବି ବାହାରକୁ ଯାଉ ତ ଆମେ ହେଲା ହିନ୍ଦୀରେ ସମସ୍ତଙ୍କ ସହ କଥା ହଉ ତ ସେ ହିନ୍ଦୀ ହେଉଛି ଆମର ରାଷ୍ଟ୍ରୀୟ ଭାଷାଟା ହେଉଛି ହିନ୍ଦୀ ଆଉ ସମ୍ବଲପୁର ଆଉ ଅନୁ ଅନୁଗୁଳ ପ ପରି ଆଉ ଓଡ଼ିଆ ଭାଷା ବି ଓ ଅନୁ ଓଡ଼ିଆ ଭାଷା ବି ସେଇ ସମାନ ସମାନ ବୋଲି